ହ୍ୟାଲୋ ଇଭନିଙ୍ଗ ହଁ ଆଜ୍ଞା ଆସନ୍ତୁ ଆସନ୍ତୁ ଆମ ହୋଟେଲ୍ ପୁରା ଏକ ନମ୍ବର୍ ପୁରା ହୋଟେଲ୍ ଜାନେ ଭଲ ରୁମ୍ ଅଛି ଭଲ ଖାନା ମିଳୁଛି ଆମଠି ଭଲ ନିଟ୍ ଆଣ୍ଡ କ୍ଲିନ୍ ହେଲା ଆଉ ଆପଣ ଯାହା ଖାଇବେ ବି ଆପଣଙ୍କୁ ସବୁଠୁ ଠିକ୍ ରେଟ୍ ଲାଗିବ

ଆଜ୍ଞା ଆଜ୍ଞା ଆଜ୍ଞା ଆମ ସେମିତି ଇଏ ନାହିଁ ଠିକ୍ ରେଟ୍ ଲାଗିବ ଭଲ ଖାନା ହବ ଆଉ କମ୍ଫର୍ଟେବୁଲ୍ ରୁମ୍ ଆଜ୍ଞା ଏ ସି ରୁମ୍ ବୋଇଲେ ଏ ସି ରୁମ୍ ଆଉ ନନ୍ ଏ ସି ବୋଇଲେ ନନ୍ ଏ ସି ପାଣି ସୁବିଧା ଠିକ୍ ଅଛି ଏଠି ଆଜ୍ଞା ପଡ଼ିଯିବ ଦିନ ଦିନକୁ ପନ୍ଦରଶହ ପଡ଼ିଯିବ ଆଜ୍ଞା ଆଜ୍ଞା ହଁ କ'ଣ ଖାଇବେ ତାନେ ସେ ହିସାବ ରେଟ୍ ଠିକ୍ ଟାଇମ୍ ଲାଗିବ ହଁ ଆଜ୍ଞା ହଁ ହଁ ହଁ ଆଜ୍ଞା ଠିକ୍ ଟାଇମ୍ରେ ମିଳିଯିବ ଆମ ସବୁ ପିଲା ସବୁ ଏଠି ଅଛନ୍ତି ଆଜ୍ଞା ସର୍ଭିସ୍ ଓକେ ତା ନା ଆଜ୍ଞା କୌଣସି ଅସୁବିଧା ନାହିଁ ଆଜ୍ଞା ଆଜ୍ଞା ଆମ ହୋଟେଲ୍ ଉପହାର ଫ୍ଲେଟ୍ ହଁ ହଁ ପର୍ ପ୍ଲେଟ୍ ତ ଜାଣି ଥିବେ ଆଜ୍ଞା ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆପଣ ଥରେ ଆସନ୍ତୁ ନେକ୍ ଥର ଯେମିତି ଆସିବେ ତା ନା ସେମିତି ଆମେ ଆପଣଙ୍କୁ ଚର୍ଚ୍ଚା କରିବୁ ଠିକ୍ ଟାଇପ୍ ସର୍ଭିସ୍ ଦମ କ'ଣ କ'ଣ ବୋଇଲେ ଆଧାର କାର୍ଡ଼ ଲାଗୁଛି ଆଜିକାଲି ତ ଦରକାର ସବୁ ତ କହୁଛି ଆଧାର କାର୍ଡ଼ ହେଲେ ହବ ଆଉ

ଠିକ୍ ଅଛି ଆଜ୍ଞା ଠିକ୍ ଅଛି ଆଜ୍ଞା ହ୍ୱାଟସପ୍ରେ ପଠାଇ ଦବ ଓକେ ଧନ୍ୟବାଦ